ପଶୁମାନଙ୍କ ପାଇଁ ଚରିବା ପାଇଁ ସବୁଜ ଘାସ ପଡ଼ିଆ ହିଁ ଭଲ ଆଉ ସେଥିପ୍ରତି ଆମ ଜାଗାରେ ଭଲ ସବୁଜ ଘାସ ଅଛି ଆଉ ଯେକୌଣସି ପଶୁ ପାଇଁ ଖରାପ ଜଳବାୟୁ ପାଣିପାଗ ପାନୀୟ ଜଳ ଅଭାବ ଏଇଟା ପରିବେଶ ପରିବର୍ତ୍ତନ କାରଣ ବହୁତ ପଶୁ ପକ୍ଷୀମାନଙ୍କର ପଶୁମାନଙ୍କର ଦେହ ସ୍ୱାସ୍ଥ୍ୟ ଖରାପ ରହିଥାଏ ଆଉ ସେମାନଙ୍କର ଯେମିତିକି ଗାଈ ତା'ର ବିଭିନ୍ନ ସବୁଜ ଘାସ ନ ଖାଇଲେ ତା'ର ସେ ଭଲ କ୍ଷୀର ଦେଇପାରେନି ପାଣି ଅଭାବ ହେଲେ ବି ଦେହ ତା'ର ଖରାପ ହୁଏ କଠିନ ପାଣିପାଗ ହେଲେ ଖରା ବେଶୀ ହେଲେ ସେ ତା'ର ସ୍ୱାସ୍ଥ୍ୟ ଖରାପ ହୋଇଥାଏ ପଶୁପକ୍ଷୀମାନଙ୍କର ବିଭିନ୍ନ ସବୁ ପ୍ରକାର ପଶୁପକ୍ଷୀମାନଙ୍କର ବେଶୀ ଖରା କିମ୍ବା ପାଣି ଅଭାବରୁ ଦେହ ଖରାପ ନିଶ୍ଚିତରେ ହୋଇଥାଏ